ପଶୁପାଳନ ସହିତ ମଧ୍ୟ ପାର୍ଶ୍ଵ ବ୍ୟବସାୟ କରାଯାଇପାରିବ ଯେମିତି କି ଆମେ ଘରେ ଗାଈ ରଖିପାରିବା ଆଉ ଗାଈର କ୍ଷୀର ଏବଂ ଗାଈର ଗୋବରରେ ଆମେ ଘଷି କରିପାରିବା ଘଷିକୁ ଆମେ ଜାଳେଣି ରୂପେ ବ୍ୟବହାର କରିପାରିବା ଏବଂ ତାକୁ ବିକ୍ରି ମଧ୍ୟ କରିପାରିବା ଆଉ କ୍ଷୀରରୁ ପ୍ରସ୍ତୁତ ଲହୁଣୀ ଦହି ଆଉ ଘିଅକୁ ମଧ୍ୟ ଆମେ ଘରେ ବ୍ୟବହାର କରିପାରିବା ଏବଂ ବିକ୍ରି ମଧ୍ୟ କରିପାରିବା ଏବଂ ସେଥିରୁ ଛେନା ପ୍ରସ୍ତୁତ କରି ପନିର୍ ମଧ୍ୟ ତିଆରି କରି ବିକ୍ରି କରିପାରିବା ଏମିତି ଯଦି ଆମେ କୁକୁଡ଼ା ରଖିବା ତା'ହେଲେ କୁକୁଡ଼ାର ଅଣ୍ଡାରୁ ଆମେ ଅଣ୍ଡା ବିକ୍ରି କରିପାରିବା ଏବଂ ଅଣ୍ଡାକୁ ଖାଇପାରିବା ମଧ୍ୟ ଅଣ୍ଡାରୁ ଯେଉଁ ସବୁ ତା'ର ଛୁଆ ବି ବାହାରିବ ତାକୁ ବି ମଧ୍ୟ ଆମେ ବିକ୍ରି କରିପାରିବା ଏବଂ ତା'ର ମାଂସକୁ ମଧ୍ୟ ଆମେ ଖାଇପାରିବା ଏବଂ ବିକ୍ରି ମଧ୍ୟ କରିପାରିବା ଆଉ ଯଦି ଆମେ ଗୋଟେ କିଛି ଛେଳି ରଖୁଛେ ତା'ହେଲେ ଛେଳିର ମାଂସ ଖାଇପାରିବା ଏବଂ ତା'ର ଚର୍ବି ତାକୁ ମଧ୍ୟ ବିକ୍ରି କରିପାରିବା ମାଂସ ବିକ୍ରି କରିପାରିବା ଏବଂ ଛେଳିର କ୍ଷୀର ମଧ୍ୟ ଆମେ ବିକ୍ରି କରିପାରିବା ଆଉ ସେମିତି ଯଦି ଆମେ ମେଣ୍ଢା ରଖୁଛେ ମେଣ୍ଢାରେ ଉଲ୍ ମେଣ୍ଢାରେ ଉଲ୍ ପ୍ରସ୍ତୁତ ସବୁ ଶୀତ ବସ୍ତ୍ର ଯାହାକୁ ଆମେ ସବୁ ବ୍ୟବହାର କରୁଛେ ତାକୁ ମଧ୍ୟ ମାନେ ଆମେ ବ୍ୟବହାର କରିପାରିବା ଏବଂ ତାକୁ ମଧ୍ୟ ବିକ୍ରି କରିପାରିବା ତା'ର ତା'ର ମଧ୍ୟ ରୁମକୁ ଆମେ କାଟିକି ତାକୁ ବସ୍ତ୍ର ରୂପରେ ବ୍ୟବହାର କରିପାରିବା ଅଥବା ତାକୁ ଆମେ ବିକ୍ରି କରିପାରିବା